ପଶୁପାଳନରେ ବ୍ୟବହୃତ ହେଉଥିବା କିଛି ସାଧାରଣ ଖାଦ୍ୟ ହେଲା ଯଥା ପେଜ ତୋରାଣି କୁଣ୍ଡା ଚୋକଡ଼ କିମ୍ବା ଆମର ହେଉଛି ବୃତ୍ତି ଇତ୍ୟାଦି ସବୁ ଦେଇଥାଆନ୍ତୁ କିମ୍ବା ସେଇ କୁଟା ଦେଇଥାଆନ୍ତୁ ଯାହାଦ୍ୱାରା ପଶୁପାଳନରେ କିଛି ଅସୁବିଧା ହୋଇନଥାଏ ଏବଂ ତାହା ଖାଇ ସେମାନେ ସୁସ୍ଥ ଅନୁଭବ କରିଥାଆନ୍ତି କି ତାପରେ ବେଳେବେଳେ ଜମିରୁ ଘାସ କାଟି ଆଣି ତାଙ୍କୁ ଦେବା ଦ୍ଵାରା ସେମାନେ ସୁସ୍ଥ ଅନୁଭବ କରିଥାଆନ୍ତି